ଆମ ଗାଁ ର ମହିଳାମାନେ ପ୍ରଥମେ ମସଲାର ମୂଳ ଉତ୍ପାଦ ଗୁଡ଼ିକୁ ଯେପରିକି ମୋଟା ଯେଉଁ ଲଙ୍କା ଜିରା ହଳଦୀ ଧନିଆଁ ଆଉ ଏସବୁ ଖରାରେ ସୁଖାଇ ଆଉ ସୁଖାଇଥାନ୍ତି ପରେ ସମସ୍ତେ ମିଳି ମିଶି ଢେଙ୍କିରେ କୁଟି ଆଉ ବା କେହି କେହି କଳକୁ ନେଇ ଗୁଣ୍ଡକରି ଥାଆନ୍ତି ଆଉକିଛି ମହିଳା ପରସ୍ପରକୁ ସାହାଯ୍ୟ କରି ଥାଆନ୍ତି ମସଲାକୁ ଗୁଣ୍ଡ କରି ପ୍ରସ୍ତୁତ କରିଥାଆନ୍ତି